ମୁଁ ବୈଷୟିକ ଦକ୍ଷତା କିମ୍ବା ଜ୍ଞାନ ଅଧିକ ସଫ୍ଟ ୱେବ ଡିଜାଇନ୍ କରିବା ପାଇଁ ଚାହୁଁଛି ୱେବ ଡିଜାଇନ୍ କରିବାକୁ ମୋତେ ବହୁତ ଭଲଲାଗେ ନୂଆ ନୂଆ ସବୁ ଡିଜାଇନ୍ କରିବା ପାଇଁ ମୁଁ ବହୁତ ଖୁସି ଅନୁଭବ କରେ ଆଉ ନୂଆ କିଛି ଶିଖିବା ପାଇଁ ମୋତେ ବହୁତ ଇଚ୍ଛା ସେଥିପାଇଁ ୱେବ ଡିଜାଇନଟା ମୋତେ ବହୁତ ପସନ୍ଦ ବହୁତ ଭଲଲାଗେ